ଆଜ୍ଞା ମୁଁ ପ୍ରିୟଦର୍ଶିନୀ କହୁଛି ମୁଁ ଗୋଟେ ଅର୍ଡ଼ର କରିଥିଲି ସେ ସେଇ ଠିକଣାଟିକୁ ମୁଁ ଏବେ ଚେଞ୍ଜ କରିବାକୁ ଚାହୁଁଛି ସେହି ଠିକଣା ମୁଁ ରହୁଥିବା ପାଞ୍ଚ ଦିନ ତଳର ହୋଇଥିବାରୁ ମୁଁ ଏବେ ମୋ ଠିକଣାଟି ଚେଞ୍ଜ କରିଛି ଏବେ ମୁଁ ମୋ ନିଜ ଘର ବାସସ୍ଥାନରେ ଆସିଅଛି ତେଣୁ ମୁଁ ସେହି ଅର୍ଡ଼ରଟିକୁ ସେହି ଅର୍ଡ଼ରଟିକୁ ଚେଞ୍ଜ କରିବାକୁ ଚାହୁଁଛି ଆଉ ତା ଠିକଣାଟି ଆଉ ସେଇ ଯାହାଫଳରେ ମୁଁ ମୋର ଅର୍ଡ଼ର କରିଥିବା ଜିନିଷଟିକୁ ମୋ ନିଜ ପାଖରେ ପାଇପାରିବି ଆଉ ଭୁଲବଶତଃ ମୁଁ ଖାଦ୍ୟ ଅର୍ଡ଼ର କରିଥିଲି ଯେ ପୁରୁଣା ଠିକଣାରେ ଏବେ ସେହି ସ୍ଥାନରେ ନାହିଁ ଯେହେତୁ ସେଥିପାଇଁ ମୁଣି ମୁଁ ସେଥିପାଇଁ ଆଉଥରେ ଫୋନ କରିଛି ଆପଣଙ୍କୁ ମୋର ପୂର୍ବ ଠିକଣା ଥିଲା କେନ୍ଦ୍ରାପଡ଼ା ଯେଉଁଠାରେ ମୁଁ ରହୁଥିଲି ଏବେ ମୁଁ ଏବେ ଆସି ଜଗତସିଂହପୁରରେ ରହୁଛି ସେଥିଲାଗି ମୋତେ ଠିକଣାଟିକୁ ସଂଶୋଧନ କରିବାକୁ ପଡ଼ୁଛି ମୁଁ ଚାହେଁ ମୋ ନିଜର ପୂର୍ବ ଠିକଣାକୁ ପରିବର୍ତ୍ତନ କରି ଏ ବର୍ତ୍ତମାନ ରହିଥିବା ସ୍ଥାନର ଠିକଣା ଦବାକୁ ହଁ ଦୟାକରି ଆପଣ ସେହି ଠିକଣାଟିକୁ ଚେଞ୍ଜ କରିଦିଅନ୍ତୁ ଯାହାଦ୍ୱାରା ମୁଁ ଆପଣଙ୍କର ଚିର ଉପକୃତ ହେବି ଆପଣ ଦୟାକରି ମୋର ମୋର ରିକ୍ୱେଷ୍ଟଟିକୁ ଆକ୍ସେପ୍ଟ କରନ୍ତୁ ଯାହାଦ୍ୱାରା ମୁଁ ସେଇସବୁ ଉପକାର ପାଇପାରିବେ ଆଉ ମୋର ଠିକଣାଟିକୁ ଜଲ୍ଦି ଟିକେ ଆପଣ ଚେଞ୍ଜ କରିଦିଅନ୍ତୁ ମୁଁ ଜଗତସିଂହପୁରରେ ଏବେ ଅଛି ତ ମୋର କେନ୍ଦ୍ରାପଡ଼ାର ଆଡ୍ରେସ ଚେଞ୍ଜ କରି ଏବେ ଜଗତସିଂହପୁର ଆଡ୍ରେସ୍କୁ ପରିବର୍ତ୍ତନ କରିଦିଅନ୍ତୁ ଏହା ଫଳରେ ମୁଁ ଆପଣଙ୍କର ଚିର ଉପକୃତ ହେବି